ଆପଣମାନେ ତ ଜାଣନ୍ତି ଆମ ଭାରତ ପରାଧୀନ ଥିବା ସମୟର କଥା ଯେତେବେଳେ ଇଂରେଜମାନେ ଆସିକି ଆମ ଭାରତକୁ ଶାସନ କରୁଥିଲେ ଆମ ଉପରେ ଅତ୍ୟାଚାର କରୁଥିଲେ ସେତେବେଳେ କାରଣ ଆମ ଭାରତ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ଥିଲା ଭାରତକୁ ସୁନାର ଭଣ୍ଡାର ମଧ୍ୟ କୁହାଯାଉଥିଲା ଆପଣମାନେ ଜାଣନ୍ତି ଆମର ସେହି ସୁନାର ଭଣ୍ଡାର ଭାରତକୁ ସେମାନେ ଆସିକି ସମସ୍ତ ଦ୍ରବ୍ୟ ସବୁକିଛି ନେଇଯାଇଥିଲେ ଓ ଭାରତର ଲୋକମାନଙ୍କ ଉପରେ ଶାସନ କରୁଥିଲେ ଆମମାନ ଆମମାନଙ୍କୁ ସ୍ୱାଧୀନ ଦେବାପାଇଁ ଆମମାନଙ୍କର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମ ତ ଆପଣମାନେ ଜାଣିଛନ୍ତି ହିଁ ଆମର ଜାତୀୟ ପିତା ମହାତ୍ମାଗାନ୍ଧୀ ଯିଏ କହିଥିଲେ ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଆଉ ଗୋଟିଏ ଗାଲ ଦେଖାଇ ଦେବ ସେ ଅହିଂସା ସହ ଭାରତ ସ୍ୱାଧୀନତା ଭାରତକୁ ସ୍ୱାଧୀନ ଆଣିବା ପାଇଁ ଚେଷ୍ଟା କରିଥିଲେ ସେ ଥିଲେ ଜଣେ ବହୁତ ବହୁତ ବୟସ୍କ ଲୋକ କିନ୍ତୁ ସେ କେବେ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ଭାରତର ସ୍ୱାଧୀନତା ନିମନ୍ତେ ସେ ଭାରତକୁ ସ୍ୱାଧୀନତା ଆଣିବା ପାଇଁ ନିଜ ପରିବାରକୁ ମଧ୍ୟ ତ୍ୟାଗ କରିଥିଲେ ଓ ସମସ୍ତ ଦେଶ ବୁଲିଥିଲେ ଆଉ ଆଉ ଜଣଙ୍କ ନାମ ହେଲା ସୁଭାଷ ଚନ୍ଦ୍ର ବୋଷ ଯିଏ କି କହିଥିଲେ ମୋତେ ରକ୍ତ ଦିଅ ସେଥିରେ ମୁଁ ତୁମମାନଙ୍କୁ ସ୍ୱାଧୀନତା ଦେବି ଓ ସେ ଭାରତର ନବଯୁବକମାନଙ୍କ ଭାରତୀୟମାନଙ୍କ ମନରେ ସେହି ଆଶା ବଢ଼ାଇ ସେମାନଙ୍କୁ ସ୍ୱାଧୀନତା ପ୍ରଦାନ କରିଥିଲେ ସେମାନଙ୍କ ଭିତରେ ଯେ ବହୁତ୍ ଲୋକ ଯେଉଁମାନେ ସ୍ୱାଧୀନତା ପାଇଁ ସଂଗ୍ରାମ କରିଛନ୍ତି ଜବାହାରଲାଲ୍ ନେହେରୁ ସେ ମଧ୍ୟ ଭାରତର ସ୍ୱାଧୀନତା ନିମନ୍ତେ ବହୁତ କିଛି କରିଛନ୍ତି ସେ ଆମ ଆମ ଭାରତର ସ୍ୱାଧୀନ ନିମନ୍ତେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବହୁତ ଅବଦାନ ରହିଅଛି ଏବେ ମଧ୍ୟ ଆମ ମାନଙ୍କ ଅବଦାନ ଅଛି ସେହି ସ୍ୱାଧୀନ ଭାରତ ହେତୁ ହିଁ ଆମେମାନେ ମଧ୍ୟ ଆମେମାନେ ଏବେ ଖୁସିରେ ରହିପାରୁଛୁ କାରଣ ଇଂରେଜମାନେ ଆସି ଆମର ସବୁଠୁ ବହୁ ମୂଲ୍ୟ ହୀରା କୋହିନୂର୍ ହୀରା ନେଇଯାଇଥିଲେ ସେମାନେ ବାଣିଜ୍ୟ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଆସି ଆମ ଭାରତକୁ ଶାସନ କରିଥିଲେ ତାହା ହେଲେ ମଧ୍ୟ ଭାରତ ସମ୍ପୂର୍ଣ୍ଣରୂପେ ସ୍ୱାଧୀନ ହେଇନଥିଲା ଯେଉଁଦିନ ଡକ୍ଟର ଭୀମ ରାଓ ସମ୍ବିଧାନ ଲେଖିଲେ ସେହିଦିନ ଭାରତ ସମ୍ପୂର୍ଣ୍ଣରୂପେ ସ୍ୱାଧୀନ ହେଲା କିନ୍ତୁ ଯେତେବେଳେ ମହାତ୍ମାଗାନ୍ଧୀଙ୍କର ମୃତ୍ୟୁ ହେଇଥିଲା ସେତେବେଳେ ଭାରତ ବହୁତ କଷ୍ଟ ପାଇଥିଲା ସେହିପରି ଆମର ଅନେକ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ଅଛନ୍ତି ଭାରତର ସ୍ୱାଧୀନତା ନିମନ୍ତେ ସେମାନେ ନିଜ ପ୍ରାଣ ତ୍ୟାଗ କରିବାକୁ ମଧ୍ୟ ପଛାଇ ନାହାଁନ୍ତି ଭାରତର ସ୍ୱାଧୀନତା ସଂଗ୍ରାମୀମାନେ ଆମମାନଙ୍କୁ ବହୁତ କିଛି ଦେଇ ଯାଇଅଛନ୍ତି ମହାତ୍ମାଗାନ୍ଧୀ ଅହିଂସାରେ ସମସ୍ତ କାର୍ଯ୍ୟ କରିଥିଲେ କିନ୍ତୁ ସୁଭାଷ ଚନ୍ଦ୍ର ବୋଷ ମୋତେ ରକ୍ତ ଦିଅ ସେଥିରେ ମୁଁ ତୁମମାନଙ୍କୁ ସ୍ୱାଧୀନତା ଦେବି ବୋଲି କହିଛନ୍ତି ରାଣୀ ଲକ୍ଷ୍ମୀ ରାଣୀ ଲକ୍ଷ୍ମୀବାଈ ମଧ୍ୟ ଯିଏ ନିଜ ଛୁଆକୁ ପିଠି ପଛ କାନି ଧରି ସ୍ୱାଧୀନତା ଭାରତର ସ୍ୱାଧୀନତା ନିମନ୍ତେ ଲଢ଼େଇ କରିବାକୁ ଆଗେଇ ଯାଇଛନ୍ତି ଖୁଦିରାମ ଯିଏ ଭାରତ ସ୍ୱାଧୀନ ହବା ନିମନ୍ତେ ବହୁତ ଆଶା କରିଥିଲେ ଓ ସେ ଜେଲ୍ ଯିବାକୁ ମଧ୍ୟ ପଛାଇ ନାହାଁନ୍ତି ଏହିପରି ଭାବରେ ଆମ ଭାରତକୁ ସ୍ୱାଧୀନତା ଦେଇଥିବା ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆମେ ବହୁତ ଧନ୍ୟ ମନେ କରୁଛୁ ଆମେ ଭାରତବାସୀ ହୋଇଥିବାରୁ ବହୁତ ଧନ୍ୟ ମନେ କରୁଛୁ କାରଣ ଆମ ମାନଙ୍କ ଆମ ଭାରତରେ ଏହିପ୍ରକାର ସ୍ୱାଧୀନତା ସଂଗ୍ରାମୀମାନେ ଜନ୍ମଗ୍ରହଣ କରିଛନ୍ତି